ମୁଁ ଗତ କିଛି ବର୍ଷ ହେଲା ଗୋଟିଏ କୁଲର୍ କିଣିଥିଲି ଯେଉଁ କୁଲର୍ଟିକୁ ମୋର ଆଜି ଆଠରୁ ଦଶ ବର୍ଷ ହେଲା ତା'ର କୌଣସି କିଛି ଖରାପର କିଛି ହୋଇନାହିଁ ଯେଉଁଥିରେ କି ମୁଁ ବହୁତ ଉପକାର ପାଇଲି ଅଳ୍ପ ଦାମରେ ସେ ସେଗୁଡ଼ିକୁ ଯେଉଁ କିଣିକି ଆଜି ଦଶ ବର୍ଷ ପାଖାପାଖି ହେଲା ସେ କୁଲର୍ଟି ମୋତେ ବହୁତ ଲାଭଦାୟକ ଲାଭଦାୟକରେ ମୁଁ ଲାଭରେ ପାଇଛି ଏବଂ ବହୁତ ଲାଭଦାୟକ ଉପକାର ବି ପାଇଛି ଯେଉଁ ଯାହା ଆଜି ପର୍ଯ୍ୟନ୍ତ ତା'ର କୌଣସି କାମ ତା'ର ରିପେୟାରିଂ ଏପର୍ଯ୍ୟନ୍ତ କିଛି ମାଗିନାହିଁ